ଆମ ଗାଆଁର ବୟସ୍କ ଲୋକମାନେ ଶଯ୍ୟାଶାୟୀ ହେବାର କାରଣ ହେଉଛି ବୟସ ଅଧିକ ବୟସ ହୋଇଯାଉଛି ତା'ପରେ ଦ୍ଵିତୀୟରେ ବି ପାରାଲିସିସ ହୋଇ ପଡ଼ୁଛନ୍ତି ଆଉ ଉଠି ପାରୁନାହାଁନ୍ତି ବୟସ ହୋଇଯାଉଛି ଆଉ ସେମାନେ ନ ଉଠିବାରୁ ତାଙ୍କୁ ତାଙ୍କ ଘର ଲୋକମାନେ ତାଙ୍କୁ ଟେକା ଟେକି କରୁଛନ୍ତି ଝାଡ଼ା ନେବା ଧୁଆ ଧୋଇ କରିବା ତାଙ୍କର ଲୁଗା ପଟା ଡେଟଲରେ ସଫା କରିବା ଆଉ ତାଙ୍କର କ'ଣ ତାଙ୍କର ମେଡିସିନ୍ ଫେଡିସିନ୍ ତାଙ୍କୁ ଦବା ଖାଇବାକୁ ଦବା ତୈଳ ଜିନିଷ ବି ତାଙ୍କୁ ଖାଇବାକୁ ଦିଅନ୍ତି ଯଦି ଚାଲି ଚାଲି ତ ପାରିବେନି ତାଙ୍କୁ ଟେକିକି ଟିକେ ବସାଇବା ଟିକେ କଡ଼େଇ ଦେଇକି ଶୁଆଇବା ଆଉ ଗାଧୁଆ ପାଧୁଆ ଟିକିଏ କରିକି ପରିଷ୍କାର କରିକି ତେଲ ଫେଲ ଲଗାଇକି ପୋଛା ପୋଛି କରି ଭଲ ଲୁଗା ପଟା ବି ତାକୁ ପିନ୍ଧାଇବା ଏବଂ ପାଲଟା ଲୁଗା ନେଇକି ଡେଟଲ ପାଣିରେ ସଫା କରିକି ତାକୁ ଶୁଖାଇବା ତାଙ୍କୁ ଭଲ ଯେଉଁଠି ଶୋଉଛନ୍ତି ସେଠି ବି ପରିଷ୍କାର କରିକି ଫିନାଇଲରେ ପୋଛିକି ତାକୁ ସଫା କରିବା ଭଲ ଶେଯ ଲୁଗାପଟା କନ୍ଥାପଟା ସବୁ ପାଲଟାଇକି ତାକୁ ଭଲକି ପାଲଟିକି ତାକୁ ବି ଶୁଆଇବା ଏମିତି କରୁଛନ୍ତି ଆଉ ଯେମିତି ଔଷଧପତ୍ର ଦେବା କଥା ଦେବେ ଖାଇବାକୁ ଦେବେ ଯାହା ଡାକ୍ତର କହିଥିବ ତୈଳ ଜିନିଷ ଖାଇବେ କି ମୋଟା ଜିନିଷ ତ ଖାଇ ପାରିବେନି ଯାହା ଖାଦ୍ୟ କହିବ ସେ ଖାଇବାକୁ ଦେବେ ଆଉ